ହଁ ଆମେ ଆମେ ସମସ୍ତେ ଏକାଠି ବସିକରି ଖାଇବାକେ ଆମକୁ ଭଲ୍ ଲାଗସି ସମସ୍ତେ ପରିବାର ସହ ଖାଇବାକେ

ସମସ୍ତେ ଗୁଟେ ପରିବାର୍ ଗୁଟେ ଠାନେ ଏକା ସାଙ୍ଗେ ସବୁ ଲୋକ୍ ମିଶିକରି ଖାଏଲେ ସବୁ ପୂଜାପାଠ୍ କେ ସବୁଦିନ୍ ଖୁବ୍ ଭଲ୍ ଲାଗସି ଆରୁ ବିହାଘର୍ ମାନକେ ବି ଆମେ ବିହା ବି କଲେ ବି ସମସ୍ତେ ଏକତ୍ରିତ ହେଇକରି ଖାଇସୁଁ ବିହା ବରନା କଲେ ବେଲାକେ ବି ଖାଇସୁଁ ରାତି ବି ଖାଇସୁଁ ସବୁ ନୂଆ ଜିନିଷ୍ ମାନେ ଏନ୍ତା ପିନ୍ଧିପୁନ୍ଧା କରି ଏନ୍ତା ସବୁ ସୁନାରୂପା ମନେ ସବୁ ପିନ୍ଧିକରି ଶାଢ଼ୀଶୁଢ଼ା ଭଲଟା ପିନ୍ଧିକରି ଗୁଟେଠାନେ ଖାଇସୁଁ ବି ଆର୍ ଖୁବ୍ ବହୁତ୍ ଭଲ୍ ଲାଗସି ସେଟା ଆରୁ ମୁଇଁ ଇ ମନ୍ଦିର୍ ମାନକେ ବି ଏନ୍ତା କେନକେ ଯାଇସୁଁ ବି କେନକେ ହେଟା କରସୁଁ ମନ୍ଦିର୍ ମାନକେ ବି ଏନ୍ତା ବୁଲି ବୁଲା କରି ଏନ୍ତା ଦର୍ଶନ୍ କରି କରି ଆଏଲେ ରା ଗୁଟେ ଠାନେ ଏନ୍ତା ଭୋଗ୍ ଭାତ୍ ଖାଇକରି ଆ ଭଲ୍ କେତେ ଆନନ୍ଦ୍ ଉତ୍ସବ ଲାଗସି କେନ୍ ଠାନକେ ଗଲେ ନୂଆବର୍ଷ ଗୁଟେ ବି ହେବା ଯେ ନିକେ ଆମେ ଇ ନୂଆବର୍ଷକେ ଏନ୍ତା କେନ୍ ଜାଗା ଗୁଟେକେ ଯାଇକିରି ଏନ୍ତା କେନ୍ ମନ୍ଦିରକେ କି କେନକେ କେନ୍ ଜାଗାକେ ଏନ୍ତା ଦର୍ଶନ କରିକରି ସେନେ ସବୁ ମିଶିକରି ଗୁଟେ ଠାନେ ଖାଇକରି ହେଟା କଲେ କେତେ ଆନନ୍ଦ ଉତ୍ସବ ଲାଗବା କେତେ ବଢ଼ିଆ ଲାଗବା ଆରୁ ଆମେ ଇ ନୂଆବର୍ଷର୍ ଲାଗି ଆମେ ବି ହେନ୍ତା ଭାବିଛୁଁ ଆର୍ କେନକେ ଯିମୁ ଆରୁ ଏନ୍ତା ସବୁ ପରିବାର୍ ସହ ଯେତେ ବନ୍ଧୁ ବାନ୍ଧବ୍ ମିଶିକରି ଯିମୁ ଗାଡ଼ିଗୁଡ଼ା ଗୁଟେ କରିକରି ଟିକେ ବଡ଼୍ ଜାଗାକେ ଯିମୁ ବୋଲେ ଭଲ୍ ଲାଗବା